ହୁଁ ହ୍ୟାଲୋ ହଁ ଯେଉଁ କାଣା ଘରେ ଅଛୁ ନା କେ ଚାଲୁନ ଫିଲିମ୍ ଫୁଲାମ ଦେଖି ଯିବା କେ ସେଇ ଦିନ ଯାଇଥିନୁ ଯେ ଆ ଭଲ ଲାଗଲା ଫିଲିମ ହୁଁ ସେଇଦିନ ଦେଖି ଯେ ହେଇ ଫିଲ୍ମ୍ ଗୁଟେ ଭଲ ଲାଗଲା ସେ ଫିଲିମ୍ରେ ତତେ କିନ ସିନ ଭଲ ଲାଗଲା କହ ତୁ ହଁ ମତେ ସେ ରାଧା କୃଷ୍ଣ ଯିଏ ଯେନ ହେସି ଯେ ଆଉ ତାକୁ ଭଲ ଲାଗଲା ହୁଁ ଆଉ ସେ ସାରମା ସେ ଗା ଟା ଆନିକରି ମାରସନ ସିଏ ହଁ ଏ ସେ ସବୁ ଭଲ ଲାଗିଲା ଆର ତତେ ଆର କେନ କେନ ସିନ ଭଲ ଲାଗଲା କହ ହଁ ଏ ଆରୁ କେନ କେନ ହୁଁ ମଗା କିନି ସେ ସେ ଭଲ ଲାଗଲା ଆରୁ ସେ ହୁଁ ସେ ଯେନ ଫାଇଟିଙ୍ଗ କରସି ବାହୁବଲି ଯେନ ପାଖେନେ ମାନେ ଭଲ ସେ ଫାଇଟିଙ୍ଗ ବି କରୁଥିଲା ହଁ ଏ ହୁଁ ଆରୁ ସେ ପଛେ ପଛେ ଯେଉଁ ସବୁ ସେ ଷଣ୍ଢମାନେ ଯେନ ଭାଗି ଆସନ ମାରସନ ଯେ ସେ ପାଖେନ ମାନେ ଭଲ ଲାଗଲା ଆରୁ ହୁଁ ଆଉ ଯେନ ପାଖେନେ ମାନେ ସେ ତାର ମା ଦେ ତାର ଭାଇ ର ସେ ତାର ଭାଇ କୁ କେମିତି ପାଖେ ଇଟା କରୁଥିଲା ଘୃଣା ବି କରୁଥିଲା ଆର ଭଲ ନେଇ ବୋଲସି ଆର ତାର ମାମା ଖାତା କେ ନେସି ସିଏ ତାକେ ଏମିତି ଆରୁ ମାରସନ ଏସବୁ ସିନ ଭଲ ଲା